ହଁ ମୁଁ ଭାବୁଛି ଯେ ଆଜିକାଲି ସ୍କୁଲ୍ ପାଠ୍ୟକ୍ରମ୍ୟରେ ପିଲାମାନଙ୍କୁ ବ୍ୟାଙ୍କ୍ ର କାର୍ଯ୍ୟ ପ୍ରବାହ ତା ନୀତି ବିଷୟରେ ଜାଣିବା ନିହାତି ଦରକାରେ ବ୍ୟାଙ୍କ୍ କିଭଳି ଭାବରେ କାମ କରେ ତା'ର ପ୍ରକୃତରେ କାମ କ'ଣ ସାଧାରଣ ଆମେ ଜାଣିଛେ ବ୍ୟାଙ୍କ୍ ରେ କାମ ହେଲା ପଇସା ରଖିବା ପଇସା ଆଣିବା ତା ଛଡ଼ା ବ୍ୟାଙ୍କ୍ ର ବହୁତ ଗୁଡ଼ିଏ କାମ ଅଛି ବ୍ୟାଙ୍କ୍ ମଧ୍ୟ ୠଣ ଦଉଛି କିଏ ପାଠ ପଢ଼ିଲା ଯାହାର ପଇସା ନାହିଁ ତାକୁ ମଧ୍ୟ ୠଣ ଦଉଛି କିଏ ଚାଷ କରିବା ପାଇଁ ୠଣ ଆଣୁଛି କିଏ ନିଜର ଘର ନାଇଁ ଘର କରିବା ପାଇଁ ତ ୠଣ ଆଣୁଛି ସେ ୠଣ ଆଣିବା ଦ୍ୱାରା ବ୍ୟାଙ୍କ୍ ତାଙ୍କଠାରୁ କେତେ ସୁଧ ନଉଛି ପ୍ରକୃତରେ କେତେ ସୁଧ ପାଇବା ଦରକାରେ କେତେ ସେମାନେ ରିହାତି ପାଇବେ ତ ସେଇ ବିଷୟରେ ତ ବ୍ୟାଙ୍କ୍ କିଛି କହୁନି ଯଦି ଆମ ପିଲାମାନଙ୍କୁ ସେ ବିଷୟରେ ଆମେ ଜଣାଇବା ହୁଏତ ଭବିଷ୍ୟତରେ ସେମାନେ ନିଜର ସୁବିଧା କି ବାପାମାଆଙ୍କୁ ସାହାଯ୍ୟ କରିପାରିବେ ରିଟର୍ଣ୍ଣ ଯଦି ଦେଖିବେ ତ ବ୍ୟାଙ୍କ୍ ରୁ ଆମେ ପାଞ୍ଚଲକ୍ଷ ଆଣିବା ଯଦି ଲୋନ୍ ତାହେଲେ ଆମକୁ କେତେ ପଇସା ଆମକୁ ରିଟର୍ଣ୍ଣ ଦେବା ସେ ବିଷୟରେ ମଧ୍ୟ ଜାଣିବାକୁ ପଡ଼ିବ ବ୍ୟାଙ୍କ୍ କେତେ ଟିକସ ନଉଛି ପାଞ୍ଚଲକ୍ଷ ଟଙ୍କା ଦେଲା ତା ଧେରେ ଟିକସ କଷିଦେଲା କୋଡ଼ିଏହଜାର ଟଙ୍କା ତ ଆମେ ତ ସେ ବିଷୟରେ କିଛି ଜାଣିନେ ନା ଯଦି ଆମ ପିଲାମାନଙ୍କୁ ବ୍ୟାଙ୍କ୍ ବିଷୟରେ ଜଣାଇବା ଛୋଟବେଳୁ ତାଙ୍କୁ ପଢ଼ାଇବା ସେଇ ବିଷୟରେ ପାଠ ତେଣୁ ଆମକୁ ଭବିଷ୍ୟତରେ ଆମକୁ ହଇରାଣ ହେବେନି କି ଆମ ପିଲାମାନେ ବି ସେଇଭଳିଆ ହଇରାଣ ହେବେନି ଏବଂ ବ୍ୟାଙ୍କ୍ ପାଠ୍ୟକ୍ରମ୍ୟଟା ପ୍ରତ୍ୟେକ ବିଦ୍ୟାଳୟରେ ପ୍ରତ୍ୟେକ ଶ୍ରେଣୀର ପିଲା ପଢ଼ିବା ନିହାତି ଦରକାର